ଆରେ ମୁଁ ଗୋଟିଏ ସାର୍ଟଟେ ଆଣିଥିଲି ଆଉ ତା'ର ରଙ୍ଗ ଛାଡ଼ିଗଲା କପଡ଼ାଟି ବି ଭଲ ପଡ଼ିଲାନି ଆଉ କୋଚା କୋଚା ହୋଇଯାଇ ମାନେ କପଡ଼ାଟା କୋଚା କୋଚା ହୋଇଗଲା ଆଉ କିଛି ଭଲ ପଡ଼ିଲାନି ତା'ର ବଟମ୍ ବି ଛିଡ଼ିଗଲା